ହଁ ଆପଣ ଡ୍ୟୁକାଟି ଗାଡ଼ି ଡ୍ରାଇଭର କହୁଛନ୍ତି ଆଜ୍ଞା ଆପଣ ଯେଉଁ ରେଟରେ ଗାଡ଼ି ଚଲଉଛନ୍ତି ଏତେ ସ୍ପିଡ଼ ଗାଡ଼ି ଚଲଉଛନ୍ତି କେତେବେଳେ ବାଟ ରେ କଣ ସୁବିଧା ଅସୁବିଧା ହେବ ସେ କଥା ନିଜେ ଭାବିଛନ୍ତି କି ନାଇଁ ଆମେ ଆମେ ଆପଣ ଙ୍କ ଗାଡ଼ିରେ ଯାଉଥିଲୁ ଦେଖିଲୁ ଲୋକ ଏତେ ମାତ୍ରା ରେ ଫୁଲ କରିକି ନେଉଛନ୍ତି ଆପଣଙ୍କ ସିଟ୍ କାପାସିଟିଠୁ ବି ଅଧିକ ନେଉଛନ୍ତି ନେଉଛନ୍ତି ନା ନାଇଁ ନାଇଁ ଦେଖନ୍ତୁ ଆପଣ ତ କିଛି ସେମିତି କିଛି ନାଇଁ ଆପଣ ଯେଉଁ ରେଞ୍ଜରେ ଯେଉଁ ସ୍ପିଡ଼ରେ ଗାଡ଼ି ନେଉଛନ୍ତି ରଫ୍ ଡ୍ରାଇଭିଙ୍ଗ ହେଉଛି ଆପଣଙ୍କର ତା ସଙ୍ଗେ ସଙ୍ଗେ ଆପଣ ଓଭର ଲୋଡ଼ ନେଉଛନ୍ତି ସିଟ୍ ସଂଖ୍ୟା ଯେତିକି ତା ଠାରୁ ଡବଲ ନେଉଛନ୍ତି ନେଲା ପରେ ବି ବାଟ ରେ ଆପଣଙ୍କର ସୁବିଧା ଅସୁବିଧା ସବୁ ଆପଣଙ୍କର ସଙ୍ଗେ ସଙ୍ଗେ ଆମ ମାନଙ୍କର ବି ସବୁ ସେଇଠି ଇଏ ହେଉଛି ଆମ ପରିବାର ସବୁଅଛି ଦେଖିକି ଆପଣ ଇଏ କରିବା କଥା ଏତେ ଜୋରରେ ଭାଇ ଗାଡ଼ିଟା ଚଲେଇଲେ ହେବ କି କୁହନ୍ତୁ ଟିକେ

ନାଇଁ ନାଇଁ ଏବେ ଜାଣିଛନ୍ତି ନା ନାହିଁ ଗଲା ବେଳେ ବାଟରେ ଆପଣ ଗୋଟେ ଗାଈ କୁ ଧକା କରିଦେଇ ପଳେଇଛନ୍ତି ଗାଈ ଟା କୁ ଗୋଟେ ଗାଈ କୁ ଧକା ହେଇଯାଇଛି ଅବଶ୍ୟ ଗାଈ ର ସେତେ ବେଶୀ କିଛି ଗାଈ ର ଆନଞ୍ଚୁଡ଼ି ହେଇକିରି ରୋଡ଼ ମଝିରେ ପଡ଼ିଛି ସେଇଟାକୁ ଆମର ଆପଣ ଦେଖି ଗାଡ଼ି ଚଲେଇଲେ ହୁଅନ୍ତା ତାପରେ ଲୋକ ଏତେ ଜୋରରେ ଗାଡ଼ି ଚଲେଇବା ଜୀବନ ପ୍ରତି ବିପଦ ଅଛି ଯେତେ ଆପଣଙ୍କ ଗାଡ଼ିରେ ପାସେଞ୍ଜର ଯାଉଛନ୍ତି ଆଉ ଭାଇ ସେମିତି କଣ ଗାଡ଼ି ଚଳେଇଲେ ଲୋକ ଆଉ ଯିବେ ହଁ ପରା ଦେଖିକି ଟିକେ ସେଇଟା ଗାଡ଼ି ଚଲେଇବା କଥା ଭାଇ କାହିଁକିନା ଲୋକ ଯେଉଁଭଳିଆ ରସ ଏମିତି ଲୋକ ଯାହା ଆଜି କାଲି ଦେଖୁଛନ୍ତି ଆମେ ଭଲରେ ଗାଡ଼ି ଚଲେଇଲେ ବି ଲୋକ ଅଛନ୍ତି ସେ ଯେତେ ସୁରକ୍ଷିତ ରେ ଗାଡ଼ି ଚଲେଇଲେ ସେ ଗୋଟେ ମଦୁଆଟେ ଆସୁଥିବ ସେ ବଡ଼ ଗାଡ଼ି ର ତ ସବୁବେଳେ ଦୋଷ ଆପଣ ଟିକେ ଦେଖି ଚାହିଁ ଗାଡ଼ି ଚଲେଇଲେ ହେବ ଛୋଟ ଗାଡ଼ି ଗୁଡ଼ା ଯାଉଛନ୍ତି ସାଇଡ୍ ମାରୁଛନ୍ତି ଆପଣ ଗାଡ଼ିରେ ନାଇଁ ନାଇଁ ସେମାନେ ତ ଭାଇ ସେମିତି କରିପାରିବେନି କାହିଁକି ନା ଆମେ ଗୋଟେ ଗାଡ଼ି ଟେ ନେଇକି ଯାଉଛେ ମାନେ ଆମେ ସୁରକ୍ଷିତ ରେ କେମିତି ଭଲରେ ନେଇକି ଯିବା ପାସେଞ୍ଜର ଅଛନ୍ତି ଗାଡ଼ି ରେ କଷ୍ଟମର ବସିଛନ୍ତି କାହାର ସୁବିଧା ଛୁଆପିଲା ଅଛନ୍ତି ବୃଦ୍ଧ ବୃଦ୍ଧା ଅଛନ୍ତି ତାପରେ ସମସ୍ତ ଙ୍କ ଜୀବନ ଆମ ଗାଡ଼ି ତମ ଗାଡ଼ି ବାଲା ଉପରେ ଡ୍ରାଇଭର ଉପରେ ସେମାନେ ଯେତେ ସୁରକ୍ଷିତ ରେ ନେଇପାରିବେ ସେତିକି ଭଲ ସେଇଟା ଆମେ କାହାକୁ ଦୋଷ ଦେଇ ପାରିବାକି ଗାଡ଼ି ବାଲାକୁ ଦୋଷ ଦେବା ଗାଡ଼ି ଆଜି ଏମିତି ଚଳେଇଲା ସେ ଚଳେଇ ଜାଣିଲାନି ସେଠି ଧକା କରିଦେଲା ଗାଈକୁ ସେଠି ମଇଁଷି ଉପରେ ଚଲେଇଦେଲା ସେଠି କିଏ ଗୋଟେ ଗଛ କୁ ବାଡ଼େଇ ଦେଲା ଏମିତି କି ନିତିଦିନିଆ ଘଟଣା ରହୁଛି ସେଥିପାଇଁ ଆପଣ ଟିକେ କେମିତି ସୁରକ୍ଷିତ ଗାଡ଼ି ଚଲାନ୍ତେ ଭଲ ରାସ୍ତା ଦେଖିକି ଲୋକ ଙ୍କୁ ଦେଖିକି ବେଶୀ ଓଭର ଲୋଡ଼ ନକରିକି କାପାସିଟି ଦେଖି ଲୋକ ନିଅନ୍ତେ ଆମର ବେଶୀ ଜୋରରେ ଯିବା ଦରକାର ନାହିଁ କି ବେଶୀ ନାହିଁ ଆମକୁ ସେମିତି ଗୋଟେ ସୁରକ୍ଷିତ ଜାଗାକୁ ନେଇକି ଗଲେ ସେମିତି ଗୋଟେ ଟାଇମ କଲେ ଭଲ ହୁଅନ୍ତା ଆପଣ ଟିକେ ଦେଖନ୍ତୁ ସେ ବିଷୟରେ ଟିକେ ଚିନ୍ତା କରନ୍ତୁ ହଁ ହଉ ଭାଇ ହଉ ହଉ ରଖୁଛି ଭାଇ